ଗଛରୁ ଉଦ୍ୟାନ ଗଛରୁ ଯୋଉ ମଞ୍ଜି ଆମେ ବାହାର୍ କରୁ ସେ ମଞ୍ଜି ଆମେ ଯଦି ସବୁବେଳେ ୟୁଜ୍ କରିବା ବ୍ୟବହାର କରିବା ସେଗୁଡ଼ିକ ବହୁତ ଚାରା ଉତ୍ପନ୍ନ ହେବ କଲିମି କଲେ ବି ହେବ କାକୁଡ଼ି ମଞ୍ଜି ହେଲା କଲରା ମଞ୍ଜି ହେଲା ଏତେ ତା'ର ବହୁତ ମଞ୍ଜି ବାହାରିବ ଏଗୁଡ଼ା ତ କଲିମି କରି ହେବନି ନା କଲିମି ମଞ୍ଜି ବହୁତ ସବୁ ପ୍ରକାର ମଞ୍ଜି ଯଦି ଆମେ ବ୍ୟବହାର କରିବା ତାହେଲେ ଭଲ ଗଛ ହେବ ଭଲ ଶସ୍ତାରେ ବରଂ ହେଇଯିବ ମଞ୍ଜି ଗୁଡ଼ିକ ସେଗୁଡ଼ିକ ସେ ଆମେ ଯେ ବ୍ୟବହାର କରୁଛୁ ମଞ୍ଜି ସେ ମଞ୍ଜି ଆମେ ନିଜେ ତିଆରି କରିକି ମଞ୍ଜି ବରଂ ତାକୁ ଇଏ କରୁଛୁ ଯୋଉ ଯୋଉ ମଞ୍ଜି ତିଆରି କରୁଛୁ ସେଇ ମଞ୍ଜି ଆମେ ଦେଉଛୁ ମାର୍କେଟ୍ରେ ବିକୁଛୁ